ଯେଉଁ ବ୍ୟକ୍ତି ନୂଆ କରି ଚିତ୍ର ଅଙ୍କନ କରୁଛିି ମୁଁ ତାକୁ ଏତିକି କହିବାକୁ ଚାହୁଁଛି ଯେ ନିଜ ଚିତ୍ରର ଦକ୍ଷତା ଅନୁସାରେ ନିଜର ପରିଚୟ କରୁ ଏବଂ ଚିତ୍ର ଦ୍ୱାରା ଆମେ ଅନେକ ଜାଗାରେ ଏବଂ ସାଂସ୍କୃତିକ ସ୍ଥାନରେ ଉପକୃତ ମଧ୍ୟ ହେଇଥାଉ ଚିତ୍ର ଏଥର ଚିତ୍ର ଦ୍ୱାରା ଅନେକ ପ୍ରକାର ଗୁଡ଼ିକ ଆମେ ଶିଖିବାକୁ ମଧ୍ୟ ପାଇଥାଉ ସାଂସ୍କୃତିକ ଚିତ୍ର କରିବା ଦ୍ୱାରା ଆମେ ଅନେକ ପ୍ରକାର ସାଂସ୍କୃତିକ ବିଷୟରେ ଜାଣିଥାଉ ଏବଂ ସାଂସ୍କୃତିକ ଉପରେ ଆମେ ଚିତ୍ର ମଧ୍ୟ ଆଙ୍କିଥାଉ ଏବଂ ପ୍ରଥମ କରି ଯିଏ ଚିତ୍ର କରୁଛି ତାକୁ ଆମେ ତାକୁ ଆମେ ଉନ୍ନତି ଆଡ଼କୁ ବଢ଼େଇବାକୁ ଅଛି ବୋଲେ ଆମକୁ ଆଗ ଶିକ୍ଷକ ଏକ ନିର୍ଦ୍ଧିଷ୍ଟ ଚିତ୍ର ଅଙ୍କନ କରୁଥିବା ଶିକ୍ଷକ ଏବଂ ନିଜ ପରିବାରରେ ଥିବା ଲୋକମାନଙ୍କ କହି ନିଜର ଆକୃତି ଗୁଡ଼ିକ ଦେଖି ଏବଂ ଚିତ୍ର କରୁଥିବା ସମୟରେ ନିଜର ପେନସିଲ୍ କିମ୍ବା ପେନ୍କୁ ଭଲ ଭାବେ ଦେଖି ଆକାର ଗୁଡ଼ିକ ଦେଖି ନିଜର ଭଲକି ଚିତ୍ର ଅଙ୍କନ କରିବା କରିବା ଉଚିତ